ଜୀବନରେ ମୁଁ ସମ୍ମୁଖୀନ ହୋଇଥିବା ଆହ୍ଵାନ ଗୁଡ଼ିକ କହୁଛି ମୋର୍ ଭାଇ ଆକ୍ସିଡ଼େଣ୍ଟ୍ ହେଇଥିଲା ଯେତେବେଲେ ସେ ଭୁବନେଶ୍ୱରରୁ ଘରକେ ଆସୁଥିଲା ଆମେ ଦେଖଲୁଁ ଯେ ଘରକେ କାହାକେ କିଛି ନାଇଁ କହି ଖାଲି ଆସୁଛେଁ ଆରୁ ବାଟେ ତାର୍ ଏନ୍ତା ଆକ୍ସିଡ଼େଣ୍ଟ୍ ହେଇଗଲା ଯେ କିଛି ନାଇଁ କହେଲା ଘରକେ ଆସଲା କି ଫୋନ୍ ବି ରିସିବ୍ ନେଇଁ କଲା ତାପରେ ଯେତେଲେ ଘରକେ ଆସିଲା ସବିଏ ଦେଖିକିରି ପୁରା ଚମକି ପଡ଼ଲୁ ମୋର୍ ମାଆ ତ ପୁରା ମୂର୍ଚ୍ଛା ହେଇଗଲା ଦଖିକିରି ଏନ୍ତା ବ୍ଲଡ଼୍ ଯାଉଥାଏ ଯେ କି ସେ ବ୍ୟାଣ୍ଡିସ୍ ବି ନାଇଁ କରିନ ତାପରେ ପଲେଇ ଆସିଲା ସଭିଏ ଦେଖିକିରି ଚମକିନୁ ସଭିଏଁ କନ୍ଦା କଟା କଲୁ